ମୋର ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା ମନେ ଅଛି ପାଞ୍ଚହଜାର ଛଅଶହ ପଚାସ ସାତହଜାର ଆଠସହ ନବେ ଅଠରହଜାର ସାତଶହ କୋଡ଼ିଏ ଦୁଇଲକ୍ଷ ସତୁରି ହଜାର ପାଞ୍ଚଶହ ସାତ ପାଞ୍ଚଲକ୍ଷ ଅଶି ହଜାର ସାତଶହ ଚାଳିଶ